ଆମ ଓଡ଼ିଶାରେ ବହୁତ ଚାଷ ହୁଏ ମାନେ ହୁଏ ନା ଆଉ ଚାଷପାଇଁ ଦୁଇବର୍ଷ ହେଲା ତ ଚାଷ ହେଇପାରୁନି କାହିଁକିନା ପାଣି ନା ବର୍ଷା ହଉନି ଆଉ ଚାଷ ପାଇଁ ଯେଉଁ ସବୁ ଲୋକମାନେ ଅନେଇଛନ୍ତି ଚାଷ ମାନେ ହବ ମାନେ ଫସଲ ହେନେ ମାନେ ହେରା ମାନେ ବିକ୍ରି କରିବେ ବିକ୍ରି କରିକି ମାନେ ଯେଉଁ ଘର ଚଳେଇବେ ଆଉ ହଉଛି ପାଣିର ସୁବିଧା ନାହିଁ ଆଉ କେନାଲରେ ବି ସୁବିଧା ନାହିଁ ଆଉ ହଉଛି କେନାଲ ଥିନେ ପାଣି ସୁବିଧା ଥିନେ ବହୁତ ମାନେ ଲୋକମାନେ ଅଧିକକୁ ଚାଷ କରିପାରନ୍ତିି ସବୁ ଚାଷ ମାନେ ସବୁ ଗଛ ଲଗେଇପାରନ୍ତି ଫସଲ ବି ମାନେ ଧାନଚାଷ ହଉ କି ମାନେ ପରିବାପତ୍ର ଚାଷ ହଉ ସବୁ ଲଗେଇକି ମାନେ ବିକ୍ରି ମାନେ ମାନେ ଗ୍ରାହକ ମାନେ ସବୁ ନେବେ ଆଉ ଚାଷ ମାନେ ପାଣିଟା ମେନ୍ କଥା ହେଲା ଅସୁବିଧା ହଉଛି ଆଉ ଟାକ୍ଟର ଚାଷ ଆଗୁରୁ ତ ଟାକ୍ଟର ବି ଚାଷ ହଉଛି ସୁବିଧା ରହୁନି ବୋଲିକି ନେଇକି ଚାଷଟା ଟିକେ କମ୍ ମାନେ ହଉଛି ମାନେ ପାଣି ମାନେ ଏବେକାର ତ ହଉଛି ପାଣି ଏତେ ସୁବିଧା ନାହିଁ କି କେନାଲ ଫେନାଲ ବି ଏଥର ଶୁଖିଶୁଖା ଯାଉଛି କାହିଁକିନା ପାଣି ମାନେ ଅଧିକକୁ ମାନେ ପାଣିଟା ରହିହେଲେ ମାନେ ହେଇପାରୁନି ବୋଲିକି ଚାଷ ସେଇଥିନାଗି ମାନେ ଅଳ୍ପ ହଉଛି ଟିକେ ମାନେ ଲୋକମାନେ ବହୁତ ହଇରାଣ ହଉଛନ୍ତି ଏଇ ଚାଷ କଲେ ସିନା ସେମାନେ ତାଙ୍କର ପରିବାର ଚଳେଇବେ କିମ୍ବା ହଉଛି ଇଏ କରିପାରିବେ

କୃଷକମାନେ ଟିକେ ହଇରାଣ ହେଇଯାଉଛନ୍ତି କାହିଁ ଯେଉଁ ପାଣିର ଅସୁବିଧା ନାଗି କୃଷକମାନେ ଟିକେ ହଇରାଣ ହଉଛନ୍ତି